ସାଧାରଣତଃ ଆମ ଗ୍ରାମରେ ଫସଲ ବହୁତ ଭଲ ହେଇଥାଏ ଏବଂ ସେଗୁଡ଼ିକୁ ରକ୍ଷାକରିବା ପାଇଁ କୃଷକମାନେ ବହୁତ ପ୍ରକାରର ବ୍ୟବସ୍ଥା ମଧ୍ୟ କରିଥାନ୍ତି ଏବଂ ଫସଲ ଗୁଡ଼ିକୁ କ୍ଷତି ହବାରୁ ରକ୍ଷାକରିବା ପାଇଁ ସେମାନେ ବାଡ଼ କରିଥାନ୍ତି ଏବଂ ଚାରିପାଖରେ ଜାଲ ମଧ୍ୟ ଘେରିଥାନ୍ତି ତାହା ସତ୍ତ୍ୱେ ବି ଅଣ୍ଡିଆ ମାନେ ଏବଂ ବାରାହା ଗୁଡ଼ିକୁ ଆମ ଚାଷ ଖେତ ଗୁଡ଼ିକୁ କ୍ଷତି କରିବାରେ ସେମାନେ ବହୁତ ଆସିଥାନ୍ତି ଏହା ସହିତ ଚାଷୀମାନେ ମଧ୍ୟ ବହୁତ କ୍ଷତି ସହିଥାନ୍ତି କାରଣ ଚାଷ ଭଲ ହେଇଥିଲେ ମଧ୍ୟ ଏମାନେ ଚାଷ ଗୁଡ଼ିକୁ କ୍ଷତି କରିଥାନ୍ତି ଏହାଦ୍ୱାରା କୃଷକମାନେ ବହୁତ ଅସୁବିଧାରେ ପଡ଼ିଥାନ୍ତି ଏବଂ ଏଗୁଡ଼ିକୁ ରୋକିବା ପାଇଁ ସେମାନେ ଏଇ ଗୁଡ଼ିକ ବ୍ୟବସ୍ଥା ମଧ୍ୟ କରିଥାନ୍ତି ଏହାଦ୍ୱାରା ଲୋକମାନେ ରାତିରେ ମଧ୍ୟ ରହି ଏଗୁଡ଼ିକୁ ଦେଖିଥାନ୍ତି ଏହା ସହିତ ଲୋକମାନେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଜାଗାରେ କେଉଁ ପାଳଭୂତ କରି ରଖିଥାନ୍ତି ଏବଂ ଜାଲ ମଧ୍ୟ ଘେରନ୍ତି ଏବଂ ବାଉଁଶରେ ବାଡ଼ ମଧ୍ୟ ତିଆରି କରନ୍ତି